ସ୍ଥାନୀୟ ଅର୍ଥନୀତି କଥା ହେଉଛି ଆମେ ଯଦି କୁକୁଡ଼ା ଫାର୍ମ କରିବା କି ଗାଈ ଫାର୍ମ କରିବା ଗାଈ ଫାର୍ମ କଲେ ଗାଈ ଫାର୍ମ କଲେ ବହୁତ ପ୍ରକାର ଲାଭଦାୟକ ହବ କ୍ଷୀର ହବ ଦହି ହବ ଗୋବର ବିକ୍ରି ହେଇପାରିବ କୁକୁଡ଼ା ଫାର୍ମ କୁକୁଡ଼ା ଫାର୍ମ କଲେ କୁକୁଡ଼ା ବିକ୍ରୟ ହବ ମାର୍କେଟ୍ରେ ବିକ୍ରି ଆମ ଦୁଇ ପଇସା ରୋଜଗାର ବି କରିପାରିବା କୁକୁଡ଼ା ଫାର୍ମ କ'ଣ କୁକୁଡ଼ା ଫାର୍ମ କଲେ ମାର୍କେଟ୍ରେ ଦୁଇ ପଇସା କାରଣ ଆଜିକା ଡେଟ୍ରେ ନନ୍ଭେଜ୍ର ଯେତିକି ଚାହିଦା ଭଲ ରୋଜଗାର ବି ହୋଇପାରିବ ସରକାରଙ୍କ ତରଫରୁ କିଛି ଅର୍ଥନୀତି ସାହାଯ୍ୟ ହୁଅନ୍ତା ଆମେ ଆଉ ଟିକେ ଆଗକୁ ଯାଇପାରନ୍ତୁ